ଆମେ ହେଲୁ ମୟୂରଭଞ୍ଜ ବାସିନ୍ଦା ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏବଂ କୁଡ଼୍ମୀ ସମ୍ପ୍ରଦାୟର ଏଠି ଲୋକ ବସବାସ କରନ୍ତି ମୟୂରଭଞ୍ଜ ଜିଲ୍ଲାର ଅର୍ଥନୈତିକ ସ୍ଥିତି ବହୁତ ଦୁର୍ବଳ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ଲୋକ ବାହାରେ ସବୁ କାମ କରନ୍ତି ଘରର ସବୁ ମହିଳା କିମ୍ବା ଝିଅ ସବୁ ସେମାନେ ଦିନମଜୁରିଆ ଲୋକ ଏବଂ ବାହାରେ ଯେତକ ଲୋକ ରହନ୍ତି ସବୁ ଯୁବ ସମାଜ ତେଣୁ ଏଠିକାର ଅର୍ଥନୈତିକ କୌଣସି ସ୍ଥିତି ଭଲ ନାହିଁ ଏବଂ ସାମାଜିକ ପରମ୍ପରା ସବୁ ଆଦିବାସୀ ଯୋଉଁ ତାଙ୍କର ପରମ୍ପରା ଏବଂ କୁଡ଼୍ମି ଜାତୀୟ ପରମ୍ପରା ତାଙ୍କର ସେ ପୁରୁଣାକାଳିଆ ଏବଂ ଆଧୁନିକତାର କିଛି ଏଠି ମାନେ ନୂଆ ଛାପ କିଛି ପଡ଼ିନାହିଁ ଏବଂ ପରିବେଶ କହିଲେ ଏଠି ଜଙ୍ଗଲ ଏବଂ ପୁରୁଣା ପରିବେଶ ପ୍ରାକୃତିକ ପରିବେଶ ଏଥିରେ କିଛି ଆଉ ଅନ୍ୟାନ୍ୟ କିଛି ଇଏ ପରିବେଶର ଇଏ ନାହିଁ କୌଣସି କିଛି ସୁବିଧା ନାହିଁ ରାଜନୈତିକ କହିଲେ ଏଠି ରାଜନୈତିକ ସ୍ଥିତି ସହ ଯେଉଁ ପଞ୍ଚାୟତିରାଜ ଏବଂ ଯେଉଁ ଟାଇପ୍ର ଯାହା ଏବେ ଚାଲିଛି ରାଜନୈତିକ ସ୍ଥିତି ଭଲ ଅଛି ଏବଂ ଏଠି ମୌଳିକ ସମ୍ବଳର ପ୍ରବଳ ଅଭାବ ପାଣି ପାଣିର ସୁବିଧା ଭଲ ନାହିଁ ଏଠି ନାଳରୁ କିମ୍ବା ନଈରୁ ସବୁ ଲୋକ ପାନୀୟ ଜଳ ପିଇବାର ସବୁ ଇଏ କରୁଛନ୍ତି ଏଠି ନା ନଳକୂପର ବ୍ୟବସ୍ଥା ଅଛି ନଳକୂପ ଥିଲେ ବି ତା'ର କିଛି ମରାମତି ନାହିଁ କୌଣସି କିଛି ଇଏର ସ୍ୱଚ୍ଛ ପାନୀୟ ଜଳର କିଛି ଇଏ ନାହିଁ ଏଠି ଏବଂ ଯାହା ବି ଅଛି ତା'ର କିଛି ପୁନରାବୃତ୍ତି ହେଉନାହିଁ ସେହି ପୁରୁଣା ପୁରୁଣା ପୁରୁଣା ହୋଇ ପଡ଼ିଛି ଯେଉଁଥିରେ କି ଲୋକମାନଙ୍କର ସ୍ୱାସ୍ଥ୍ୟ ଭଲ ରହୁନି ଏବଂ ଏଠି ଏବେ ଯେଉଁ ଡିଜିଟାଲ୍ ଯୁଗର କୌଣସି କିଛି ଏଠି ସୁବିଧା ନାହିଁ ମୟୂରଭଞ୍ଜ ଜିଲ୍ଲାରେ ଆଉ ସୁବିଧା ହୋଇଥିଲେ ଯାହାକି ଲୋକମାନଙ୍କର ସୁବିଧା ହୋଇଥାନ୍ତା କିନ୍ତୁ ଏଠି କୌଣସି କିଛି ଇଏ ପହଞ୍ଚୁନାହିଁ ସୁବିଧାର ସରକାରଙ୍କର କୌଣସି କିଛି ଇଏ ପହଞ୍ଚୁନାହିଁ